ଆମର ଘରର ବଗିଚା ବାରି ପଟେ ଅଛେ ସେ ବଗିଚାରେ ବହୁତ ଫଳଗଛ ମାନେ ଲଗାଇଛେଁ ଜାମ୍ମୁ ଗଛ ଆମ୍ବ ଗଛ ଲେମ୍ବୁ ଗଛ କମଳା ଗଛ ବୁରୋ ଗଛ ଏନ୍ତା କି ବହୁତ ପ୍ରକାର ଗଛ ଲଗା ହେଇଛେ ତା'ର ପରେ ଫୁଲ ବଗିଚା ମାନ ବି ଅଛେ ବହୁତ ପ୍ରକାର ଫୁଲ ଅଛେ ଆମ୍ବ ତୁଲିିକରି ଆମେ ଜୁସ୍ ବନାସୁଁ ସେ ଜୁସ୍ରେ ଆମେ ଘର ପରିବାର ସମସ୍ତେ ପିସୁଁ କମଳା ଗଚି ଆମେ ସେ କମଳା ଫଳ ତୁଲି କରି ଆମେ ସେଇଟା ବି ଜୁସ୍ ବନାସୁଁ ଘର ପରିବାର ଆମେ ସମସ୍ତେ ପିସୁଁ ତାହାର୍ ସେ ଫଳ ମାନକୁ ନେଇକିରି ବିକ୍ରୟ ବିକ୍ରୟ କରସୁଁ ପଇସା ବି ଆମ ତାହି ଆମଦାନୀକିରି ଆମ ପରିବାର ପୋଷଣ କରସୁଁ ତା'ପରେ ଫୁଲ ଫଳ ବି ବିକ୍ରି କରସୁଁ ଫୁଲ ତୁଲିକରି ସେ ବହୁତ ପ୍ରକାର ଫୁଲ ଚାଷ କରାହେଇଛେ ସେ ଫୁଲ ନେଇକିରି ଆଉ ଫଳ ବି ନେସୁଁ ମନ୍ଦିର ଶିବ ମନ୍ଦିର ଅନେକ ମନ୍ଦିର ମାନଙ୍କୁ ନେଇକିରି ଆମେ ଭଗବାନଙ୍କୁ ଫୁଲ ଫଳ ଚଢ଼ାସୁଁ